ଆମର୍ ଧାର୍ମିକ ବୋଇଲେ ଆମର ପଶ୍ଚିମ ଓଡ଼ିଶାର ନୂଆଖାଇଟା ହେଉଛି ବଡ଼ ପର୍ବ ଆମେ ଯିଏ ଯେନ୍ ଜାଗାରେ ଥିଲେ ଯେନ୍ ଆଡ଼େ ବି ଥିଲେ ଯେତେ ଦୁରିଆ ଥିଲେ ବି ନୂଆଖାଇ ପର୍ବରେ ସମସ୍ତେ ଏକାଠିଆ ପୁର ଏକା ନିିକି ହଉଁ ଆଉ ସମସ୍ତେ ମଜା ମଜଲିସରେ ଖାଉ ଆଉ ଆଠଟା ଦଶଟା ଆଇଟମ୍ କଲା କରୁ ଯାହା କିଛି ପୁରା ଏ ଟୁ ଜେଡ଼୍ ସବୁ ଜିନିଷ ରୋଷେଇ କରୁ ଆଉ ଏକାନେ ସମସ୍ତେ ମିଶିକିନା ଭାଇବନ୍ଧୁ କୁଟୁମ୍ବ ପୁରା ସମସ୍ତେ ମିଶିକିନା ସେଇ ଜାଗାରେ ଖାଉ ଆଉ ଆମର ଦୋଳ ପୂର୍ଣ୍ଣିମା ଦୋଳ ପୂର୍ଣ୍ଣିମା ବିଶେଷ କରି ତ ଅଧିକା ନେଇଁ ମାନୁ ଫେର୍ ବି ମାନସୁ ନେଇ କା ହୋଲି ପର୍ବରେକେ ଆଉ ଦୋଳ ପୂର୍ଣ୍ଣିମାଟା ହେଲା ଧୁମ୍ଧାମ୍ରେ ସମସ୍ତେ ମିଶି ବୁଲିକିନା ରଙ୍ଗ ଲଗା ଲୁଗେଇ କରିକିନା ଭଲ୍ସେ ପୁରା ଖେଲୁଛୁଁ ବହୁତ ଏଣ୍ଟରଟେନମେଣ୍ଟ କରୁଛୁନ୍ ବହୁତ ବଢ଼ିଆ ଲାଗ୍ସି ଆଉ ବହୁତ ଗହଳି ହେଇସି ଆମର ଇନା ଦୋଳ ପୂର୍ଣ୍ଣିମାରେ ଆମର ଆମ୍ବର ଆମେ ଲଗଉ ଆମ୍ବ ବାଲା ଖାଉ ନୂଆ ଯେନ୍ଟା ବଲସୁଁ ଆମେ ଆଉ ଆମେ ତ ସମ୍ବଲପରି ଆମର ଖାସ୍ ପରି ବହୁତ ଇଏ ହେ ଆମର ନୂଆଖାଇ ପର୍ବଟା ନୂଆଖାଇ ପର୍ବରେ ଆମେ ସମସ୍ତେ ଭାଇ ବନ୍ଧୁମାନେ ମିଶିକିନା ପରେ ସମସ୍ତେ ଖାଉ ମାନେ କେହି କାହାକେ ମାନେ ଅନାଦର ନାଇଁ କରୁ କି ହେନ୍ତା କିଛି ନାହିଁ ରାଗ ରୋଷ କିଛି ନାହିଁ ସେଦିନ ଯେତେ ଯାହା ହେଇଥିଲେ ଗଲା ସମସ୍ତେ ଖାଉ ଆମର ନୂଆଖାଇ ବଲେ ମେନକରି ଆମର କୁରେଇ ପତ୍ର ନେଇଯାଉ ସକାଳୁ ଉଠିକିନା କୁରେହାଇେଇ ପତ୍ର ତୁଲିଯାଉ ସେଥିରେ ଆମେ ଦନା ସିଲା ଯାଏ ଦନା ସିଲେଇକିନା ଆମେ ସବୁ ଆଇଟମ୍ କରୁ ବହୁତ ପ୍ରକାର ଆଇଟମ୍ କରିକିନା ଖାଉ ବହୁତ ଇଏ ଲାଗେ ବହୁତ ମଜା ଲାଗେ ଦୁଇ ଦିନ୍ ଦକ ଆମର୍ ପୁରା ନୂଆଖାଇ ଛାଡ଼ଖାଇ କରିକିନା ଇଏ କରିଥାଉ ଆଉ ରଥଯାତ୍ରା ରଥଯାତ୍ରାରେ ଗଲା ବହୁତ ଲୋକ ହେଇଛେ ନ ଭରିଲେ ଆମର୍ ତ ଜାଗା ଜାଗାରେ ସମସ୍ତ ସୋନପୁରରେ ବହୁତ ଜାଗାରେ ତିନିଟା ଚାରିଟା ଜାଗାରେ ରଥଯାତ୍ରା ହେଉଛି ଆଉ ଗୋଟେ ସପ୍ତାହ ରଥଯାତ୍ରା ରଥଯାତ୍ରାରେ ଆମେ ସମସ୍ତେ ନୂଆ ପୋଷାକ ପରିଧାନ କରିକିନା ସମସ୍ତେ ବୁଲି ବୁଲି ମହାପ୍ରଭୁ ଠାକୁରଙ୍କର ରଥ ଦେଉଳୀ ଟାନୁ ବହୁତ ମଜା ଲାଗେ ବହୁତ ବହୁତ ପୁରା ଇଏ ଲାଗେ ବହୁତ ଭଲ ଲାଗେ ଆଉ ସମସ୍ତେ ଏକାନିକି ହୋଇକିନା ଏଣ୍ଟରଟେନମେଣ୍ଟ କରବ ନାଚ୍ଟାକ ନାଚ୍ମୁଁ ଗୀତ ଗାଏମୁଁ ଡ଼େଗ୍ମୁଁ ସବୁ ଦୋଳ ପୂର୍ଣ୍ଣିମାରେ ସମସ୍ତେ ସମସ୍ତଙ୍କୁ ରଙ୍ଗ ଦେଉଁ ଆଉ ବହୁତ ବଢ଼ିଆ ଲାଗେ ଆମକୁ ଆଉ ଆମ ପାଖରେ ନଦୀଗଲା ଅଛି ମହାନଦୀ ପହଁରିବାକୁ ଯାଉ ବହୁତ ବହୁତ ମଜା ଲାଗେ ବହୁତ ବହୁତ ମଜା ଲାଗେ ଯେନ୍ ଜାଗାରେ ଥିଲାଗଲେ ଆମେ ଆମର୍ ନୂଆଖାଇ ପର୍ବ ବେଲକେ ସମସ୍ତେ ପଲେଇ ଆସୁଁ ଯେତେ ଦୁରିଆରେ ଥିଲା ବି ଯେତେ ଚାକିରି କରୁଥିଲେ କି ଯେତେ ଯାହା କଲଗଲା ଆମେ ସମସ୍ତେ ପଲେଇ ଆସନ ସମସ୍ତେ ମିଲିମିଶିକରି ଇଏ କରିକିନା ଖାଉ ବହୁତ ବଢ଼ିଆ ଲାଗେ